ଆମ ଓଡ଼ିଆ ଭାଷା ଆମେ ଓଡ଼ିଆ ଭାଷା ଆମ ବହୁ ମା ପେଟରୁ ହିଁ ଶିଖିଥାଉ କିନ୍ତୁ ଓଡ଼ିଆ ଭାଷାର ଉଦ୍ଘାଟନ ଆମ ଜେଜେ ତାଙ୍କ ଜେଜେ ତାଙ୍କ ପୂର୍ବପୁରୁଷମାନେ କରିଯାଇଛନ୍ତି ହେଲେ କ'ଣ ହେବ ଓଡ଼ିଆ ଭାଷାର ମହତ୍ତ୍ଵ ବହୁତ କିଛି ଓଡ଼ିଆ ଭାଷା ଆମ ପାଇଁ ଯେମିତି ଦରକାର ଆଉ କାହା ପାଇଁ ଦରକାର ନାହିଁଭାବୁଛି ଦରକାର ନାହିଁ କିନ୍ତୁ ଆମ ଓଡ଼ିଆ ଯୋଉ ଓଡ଼ିଆ ପର୍ବପର୍ବାଣି ବହୁତ ଲୋକଙ୍କର ପସନ୍ଦ ଆମ ଓଡ଼ିଆ ପର୍ବପର୍ବାଣି ଓଡ଼ିଶାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ବହୁତ ଜାଗାରେ ସ୍ଥାନ ନେଇଛି ଏବେ ଏବେ ଆମ ପୁରୀରେ ଥିବା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଟେମ୍ପଲ ଭାଷା ଓଡ଼ିଆ ଭାଷା ସାହିତ୍ୟର ଗୋଟେ ଜଗନ୍ନାଥ ଟେମ୍ପଲ ପୁରୀରେ ଥିବା ଜଗନ୍ନାଥ ଟେମ୍ପଲ କୋଣାର୍କ ମନ୍ଦିର ଆମ ଓଡ଼ିଆ ଭାଷା ସାହିତ୍ୟର ଗୋଟେ ଚଳନ୍ତା ଉଦାହରଣ ଓ ଉଦାହରଣ ଏହାକୁ ଦେଖିବା ପାଇଁ ବିଦେଶରୁ ବହୁ ସଂଖ୍ୟକ ଦର୍ଶକ ଆସନ୍ତି ଏଥି ମଧ୍ୟରେ ଏଥିମଧ୍ୟରୁ ଆଉ କିଛି କହିବାର ନାହିଁ ହେଲେ କ'ଣ ହେବ ଓଡ଼ିଆ ଭାଷା ବହୁତ କିଛି ଦରକାର ହେବ